ମୁଁ ଆଜକୁ ତିରିଶ ବର୍ଷ ହଉ ବାଇକ୍ ଚଲାଇ ଆସୁଛି ଏବଂ ବାଇକ୍ରେ ମୁଁ ବହୁତ ସ୍ଥାନ ଆମର ବୁଲିବା ପାଇଁ ଯାଇଛି ଆମର ନିକଟସ୍ଥ ବାଲେଶ୍ୱର ଜିଲ୍ଲାରେ ଚାନ୍ଦିପୁର ପାରାଦ୍ୱୀପ ବନ୍ଦର ଆଉ ତା ସହିତ ଚଣ୍ଡିଖୋଲ କଟକ ମଧ୍ୟ ମୁଁ ବାଇକ୍ରେ ଯାଇଛି ଆଉ ବାରିପଦା ଆମର ପାଖ ସ୍ଥାନ ମାଆ ଅମ୍ବିକା ମନ୍ଦିର ଯେଉଁଠିକି ମୁଁ ପ୍ରତି ସପ୍ତାହରେ ଥରେ ସେଠାକୁ ଭ୍ରମଣରେ ଯାଏ ଆଉ ତା ସହିତ ବରାହିପାଣି ବି ଯାଇଛି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଯାଇଛି ଆମର ଏଠି ବାଲେଶ୍ୱରର ତେଣୁ ସବୁଆଡ଼େ ମୁଁ ବାଇକ୍ ଯୋଗେ ମୋର ବାଇକ୍ ତିରିଶି ବର୍ଷର ଅଭିଜ୍ଞତା ତେଣୁ ତିରିଶି ବର୍ଷ ଭିତରେ ମୁଁ ଅନେକ ଆଡ଼େ ବୁଲିବା ପାଇଁ ଯାଇଛି ସେଥିମଧ୍ୟରୁ ଏଇ ଏଇ ମୁଖ୍ୟତଃ ମୁଁ କହିଲି ଯେଉଁଟା ଭଦ୍ରକଳୀ ପୂଜା ପାରାଦ୍ୱୀପ ବନ୍ଦର ଚଣ୍ଡିଖୋଲ ତା'ପରେ ଆମର ଯେଉଁ କ୍ଷେପଣାସ୍ତ୍ର ଘାଟି ବାଲିଆପାଳ ଆଉ ମାଆ ଅମ୍ବିକା ମନ୍ଦିର ଏପରି ଅନେକ ସ୍ଥାନ ମୁଁ ଭ୍ରମଣରେ ଯାଉଛି ମୋର କିଛି ଅସୁବିଧା ହେଇନି ମୁଁ ବର୍ତ୍ତମାନ ସହିତ କୌଣସି ବାଇକ୍ ଦ୍ୱାରା କାହାକି କୌଣସି କ୍ଷତି ପହଞ୍ଚାଇନି କି କୌଣସି ଆକ୍ସିଡେଣ୍ଟ ମଧ୍ୟ ହେଇନାହିଁ ଏଣୁ ମୁଁ ଭାବୁଛି ଆହୁରି ଭବିଷ୍ୟତରେ ନିକଟ ଭବିଷ୍ୟତରେ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଯିମି ବାଲେଶ୍ୱର ଇମାମି ପେପର୍ ମିଲ୍ ଅଛି ଯେଉଁଠି ସେଠି ଦ୍ୱିତୀୟ ଜଗନ୍ନାଥ ମନ୍ଦିର ଅଛି ସେଠିକୁ ମଧ୍ୟ ମୁଁ ବାଇକ୍ ଯୋଗେ ଯିବାର ଆଶାପୋଷଣ ରଖିଛି ଏବଂ ଯିବି ମଧ୍ୟ ମୋ ନିଜକୁ ଆଶା କରୁଛି ଆଉ ପୁଣି ଅନେକ ସ୍ଥାନ ରହିଛି ଦେଖିବାର ଯେତିକି ବି ମୁଁ ଦେଖିଛି ସ୍ଵାଧୀନ ଭାବରେ ମୁଁ ଯାଇପାରୁଛି ବାଇକ୍ ଜାଗା ଏବଂ ସ୍ଵାଧୀନ ଭାବରେ ଆସିପାରୁଛି ସେଇଟା ହେଉଛି ମୋ ପାଇଁ ବହୁତ ଭଲ ଖବର